ହଁ ଭାଇ ଏହି ସମଲେଇ ମନ୍ଦିରକେ ଯିବାକେ ବାଟଟା କେନ୍ତା ଏହିଟା ହଁ ଆଉ କେତେ ଯିବୁନି କହନା ଇଏ ହୁଁ ହୁଁ

ବୋଲେ ଆମର କିଲୋ କେତେ କିଲୋମିଟର ହେବା ସେତେ ଯାଏଁ କେତେ କିଲୋମିଟର ଏଇନ ତା ହେଲେ କେତେ କିଲୋମିଟର ହେବା ମିନିମମ୍ ହେଉ ହେଉ ହଁ ବୋଲେ ପହିଲା ସୋନପୁର ଯିମୁ ମନମୁଡ଼ା ଯିମୁ ବାସ ଚାଲ ମନମୁଡ଼ା ଯିମୁ ମନମୁଡ଼ାରୁ ବ୍ରିଜ ଦେଇକରି ସୋନପୁର ଯିମୁ କୁଞ୍ଜ ଢାବା ହଁ ହଁ କୁଞ୍ଜ କୁଞ୍ଜ ଢାବାରୁ ଉପରେ ଯିମୁ ରାଇଟ୍ ଧରିକରି କେମିତି ଯିମା ଫେରେ ବୋଲ ତ ଠିକ କହିଲେ ହଁ ହଁ ହେଉ ହେଇ ରକମ ଭାଇନା ପାଖେଇ ଆସିଲେ ପଇସା ହେଲା କହିଦେବି ସହ କି ବାଟ କହିଦେମି ବାଟଟା କେନ୍ତା କି ଓ ହୋ ଓ ହୋ ହୋ ହୁଁ ହେଉ ଖାଲି ମନ୍ଦିର୍ଟା ଅଛି ଆର୍ କାଣା ବୁଲା ବୁଲି କିଣାକିଣି କିରିବାର ଲାଗି କିଛି ନାହିଁ

ହୁଁ ହୁଁ

ଭିଡ଼ ଯୋର ଭଲ ହେଉ ହେଉ ହୁଁ ଆରେ ନାହିଁ ଓ ହୋଃ

ହୁଁ ହୁଁ ହୁଁ ଓହୋଃ ହେଲେ ଯେନ୍ ବାଟ ଦେଇଥିଲ ହେଇ ବାଟରେ ହେମିତି ଯିବାକେ ପଡ଼ବା ବୋଲେ ହୋ କହିଲେ ବାଟ ଏନ୍ତି ଯିବାକେ ପଡ଼ବା ହଁ

ହୁଁ ହୁଁ

ହଁ ହେଉ ହଁ ରହିଲି ହଁ ଭାଇ ଠିକ ଅଛି ହଁ ଠିକ ଆଉ ଆଉ